ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଛୁଟି ହେଉଛି ଦଶହରା ଛୁଟି ସେଥିରେ ଅନେକ ପର୍ବପାଳନ ହୋଇଥାଏ ମାଆ ଦୁର୍ଗାଙ୍କ ପୂଜା ହୋଇଥାଏ ଓ ଅନେକ ଉପାସନା ମଧ୍ୟ ଥାଏ ସେଥିପାଇଁ ଭାରତରେ ସେହି ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଛୁଟି ବୋଲି ମଧ୍ୟ ଦେଇଛନ୍ତି ସେ ଛୁଟିରେ ଅନେକ ଝିଅପିଲା ଅନେକ ଉପାସନା ରହି ଭଗବାନଙ୍କୁ କିଛି ପାଳନ କରନ୍ତି ଓ ସେ ଛୁଟିରେ ମଧ୍ୟ ଅନେକ ଭଲ ଲାଗିଥାଏ କାହିଁକିନା ଏ ଦଶହରା ଛୁଟି ମଧ୍ୟ ବହୁତ ଖୁସିର ଛୁଟି ସେ ଛୁଟିରେ ମାଆ ଦୁର୍ଗାଙ୍କୁ ପୂଜା କରି ଅନେକ ବଡ଼ୁଶା ଅନେକ କିଛି ଉପାସ କରିଥାନ୍ତି କାହିଁକିନା ସେଇଟା ଗୋଟେ ଆମ ଭାରତର ବହୁ ବଡ଼ ପର୍ବ ବୋଲି ମାନନ୍ତି ଓ ସେଥିପାଇଁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଏବଂ ଗର୍ବ ମାନନ୍ତି ଓ ଅନେକ ପୂଜା କରନ୍ତି ମାଆ ଦୁର୍ଗା ତ ଶ୍ରୀ ଦେବିଆ ସେଥିପାଇଁ ଭାରତର ସବୁଠାରୁ ବଡ଼ ପର୍ବ ବୋଲି ମାନିଥାନ୍ତି ସେ ଦୁର୍ଗା ପୂଜାକୁ ଓ ବହୁତ ଭଲ ମଧ୍ୟରେ ହୋଇଥାଏ ସେ ଦୁର୍ଗା ପୂଜା ସେଥିପାଇଁ ଦୁର୍ଗା ପୂଜାରେ ଦଶହରା ଛୁଟିରେ ଦଶ ଦିନ ଛୁଟି ରହିବ ସ୍କୁଲ ବିଦ୍ୟାଳୟ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟାଳୟ ମଧ୍ୟ ସେଥିପାଇଁ ଏ ଛୁଟି ବିଷୟରେ ଏତିକି କହି ମୁଁ ରଖୁଛି